ନମସ୍କାର

ମେଡ଼ିକାଲ ଭଲ ମେଡ଼ିକାଲ ଭଲ ଟ୍ରିଟମେଣ୍ଟ ରହୁଛି ଡକ୍ଟର ଭଲ ଭଲ ଡକ୍ଟର ଅଛନ୍ତି ବେଡ଼ ସୁବିଧା ଅଛି କାର୍ଡ଼ ସୁବିଧା ଅଛି ସବୁ ପ୍ରକାର ସୁବିଧା ଆମ ମେଡ଼ିକାଲରେ ଅଛି ଆପଣ ଯେଉଁ କାର୍ଡ଼ ଆଣୁଛନ୍ତି ସେ କାର୍ଡ଼ରେ ସୁବିଧା ବି ପାଇପାରିବେ ଆଜ୍ଞା ଆଜ୍ଞା ସବୁ ସୁବିଧା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ହେଇପାରିବ ସେଇଟା ବେଡ଼୍ ସୁବିଧା ଅଛି ଆଉ ଡକ୍ଟର ଭଲ ଭଲ ଡକ୍ଟର ବି ଆମ ମେଡ଼ିକାଲରେ ଅଛନ୍ତି ରୋଗୀ ରୋଗୀ ରୋଗୀ ପାଇଁ ଭଲ ଟ୍ରିଟମେଣ୍ଟ ବି ଭଲ ସୁବିଧା ଦିଆ ହେଉଛି ସବୁ ସବୁ ସବୁ ସବୁ ଲାର୍ଟିନ୍ ବାଥରୁମ ସବୁ

ବାହାର ଷ୍ଟେଟର୍ ଆମର ବହୁତ ବାଙ୍ଗଲୋର୍ ସବୁ ବାହାର ଷ୍ଟେଟ୍ ଡକ୍ଟର ଆସୁଛନ୍ତି ଗୋ ଦି ଜଣ ଦୁଇ ଜଣ ରହିପାରିବେ ଆମ ମେଡ଼ିକାଲ ଭିତରେ ଗୋଟେ ପେସେଣ୍ଟ ସହିତ ଦୁଇ ଜଣ ରହିପାରିବି ସୁବିଧା ସେ ସୁବିଧା ବି ଅଛି ଆଉ ବହୁ ଫେସିଲିଟି ମେଡ଼ିକାଲ ସବୁ ସୁବିଧା ଅଛି ମେଡିସିନ୍ରେ ଆମେ ଟେନ୍ ପର୍ସେଣ୍ଟ ଡିସ୍କାଉଣ୍ଟ ଦେବୁ